ଆମର ବହୁତ ହାଲକା ଖାଦ୍ୟ ଭଲ ପାଆନ୍ତି ଉତ୍ତର ଭାରତୀୟ ଲୋକମାନେ କାରଣ ସେମାନେ ଭାତ ଖାଆନ୍ତି ବହୁତ ହେଭି ଖାଦ୍ୟ ଖାଆନ୍ତି କିନ୍ତୁ ସେମାନେ ବହୁତ ହାଲ୍କା ଖାଦ୍ୟ ଖାଆନ୍ତି ଆଉ ରୁଟି ଖାଦ୍ୟ ଖାଇବାକୁ ଭଲ ପାଆନ୍ତି ଆମର ବହୁତ ଓଜନ ଖାଦ୍ୟ ଖାଇବା ଆମ ଦେହ ମାନେ ଆମକୁ ପେଟ ଭରପୁର ହୁଏ କି ସେମାନେ ଅଳ୍ପ ଖାଦ୍ୟ ଖାଇ ତାଙ୍କ ପେଟକୁ ଭରପୁର କରନ୍ତି ରୁଟି ହେଉ ହାଲ୍କା ଖାଦ୍ୟ କିଛି ହଉ କିନ୍ତୁ ଆମେ ଭାତ ଡାଲି ତରକାରୀ ଏ ଖାଇକରି ଆମ ପେଟକୁ ଆମେ ଭରପୁର କରୁ କିନ୍ତୁ ସେମାନେ ବହୁତ ହାଲ୍କା କମ୍ ଖାଦ୍ୟ ସେମାନେ ଆମ ଠାରୁ କମ୍ ଖାଦ୍ୟ ସେମାନେ ଖାଆନ୍ତି